ହଁ କିଏ ହଁ ହଁ ଆପଣ କେତେ ପରିବା ନେବେ କି ଆଚ୍ଛା ଦେଖନ୍ତୁ ଏବେ ଆମର ଅଛି ଆପଣ କେଜି ହିସାବ ନେବେ ନା ବସ୍ତା ହିସାବରେ ନେବେ ମୁଁ କହିଦେଉଛି ଦେଖନ୍ତୁ ଆପଣଙ୍କର ଟମାଟୋ କେଜିଟା ପଇଁତିରିଶ ଟଙ୍କା ଅଛି ବାଇଗଣ କେଜିଟା ଅଛି ଏବେ ବର୍ତ୍ତମାନ ଚାଳିଶ ଟଙ୍କା ଭେଣ୍ଡିଟା ଅଛି ଅଠେଇଶ ଟଙ୍କା କଖାରୁ ଗୋଟା ନେଲେ ଆପଣଙ୍କୁ ପଡିବ କୋଡ଼ିଏ ଟଙ୍କା କେ ଜି ହିସାବରେ କିଣିକି ନେଲେ ପଡ଼ିବ ଅଠର ଟଙ୍କା କୋଡ଼ିଏ ଟଙ୍କା ଅଠର କୋଡ଼ିଏ ଟଙ୍କା ଆସିଯିବ ଆପଣ ଗୋଟା ନେଇ ଯାଆନ୍ତୁ ଭଲ ଆପଣଙ୍କୁ ସୁବିଧା ହେବ ମାଟିଆଳୁଟା ଅଛି ଅଶୀ ଟଙ୍କା ଗୋଟେ ଅଛି ଷାଠିଏ ଟଙ୍କା ଗୋଟେ ଅଛି ନାଲିଟା ଷାଠିଏ ଟଙ୍କା ଧଳାଟା ଅଶୀ ଟଙ୍କା କଞ୍ଚା କଦଳୀ ଗୋଟା ଦଶ ଟଙ୍କା ଅଛି ନାହିଁ ନାହିଁ ମୋତେ ଆଗ କୁହନ୍ତୁ ଆପଣଙ୍କୁ ପରିବାଟା କେବେ ଦରକାର ମାନେ ଏବେ ଦୁଇ ତିନି ଦିନରେ ଦରକାର ନା ଆଗକୁ ଦଶ ଦିନ ପରେ ଦରକାର ସେ ହିସାବରେ କମି ଯାଇଥିବ ଆପଣଙ୍କୁ ଭଲ ପରିବା ମୁଁ ଦେଇ ଦେବି ନେଇକି ପହଞ୍ଚାଇଦେବି ଆପଣଙ୍କ ପାଖରେ ଆଚ୍ଛା ଠିକ୍ଅଛି ଆପଣଙ୍କ ପାଇଁ ଆମେ ଏବେ ଭଲ ଭଲ ଦରଦାମ୍ ଲଗାଇଦେବୁ ସେଥିପାଇଁ ବ୍ୟସ୍ତ ହୁଅନ୍ତୁନି ଆପଣ ଗୋଟେ କାମ କରୁନାହାନ୍ତି କେଉଁଥିରୁ କେତେ ଦରକାର ତା'ର ଗୋଟେ ଚିଠା ବନାଇ ଦିଅନ୍ତୁ ହେଲା ସେ ଚିଠାଟା ମୋତେ ପଠାଇ ଦେଲେ କେଉଁଟା କେତେ ରେଟ୍ ହୋଇପାରିବ ଦରଦାମ୍ ହୋଇପାରିବ ମୁଁ କହିଦେବି ଆପଣଙ୍କୁ ଆଉ ହଁ ହଁ ଆପଣ ମୋତେ ମୋବାଇଲ ବିଷୟରେ ତ ପଠାଇ ଦେଉଥିଲେ ହେଇଯାଉଚି ମୋବାଇଲରେ ପଠାଇ ଦିଅନ୍ତୁ ମୁଁ ଦେଖିଦେବି କେତେ କେଉଁଟା କେଉଁଟା ଆପଣଙ୍କୁ ଦରକାର କେତେ କେତେ ସମୟ ଭିତରେ ଦରକାର ତ ସେଠି ମୁଁ ଆପଣଙ୍କୁ ନେଇ ପହଞ୍ଚାଇ ଦେବି ତା'ପରେ ଯଦି ଅଧିକ ପରିମାଣର ଆପଣ ନେବେ ସେଠୁ ମୁଁ ତାକୁ ପଇସା କମାଇଦେବି ଆଉ ନାହିଁ ନାହିଁ ଦେଖନ୍ତୁ ଆପଣ ମୋତେ ପ୍ରଥମେ ଚିଠାଟା ପଠାଇ ଦିଅନ୍ତୁ ଚିଠା ପଠାଇ ଦେଲା ପରେ ମୁଁ ହିସାବ କରିବି କେଉଁଟା କେତେ ଟଙ୍କା ହେଉଛି ତା'ପରେ ମୁଁ ଆପଣଙ୍କୁ ଜଣାଇବି ନା ଯଦି ଆପଣଙ୍କ ମନ ପସନ୍ଦ ହେଲା ଆପଣ ନେବେ ନହେଲେ ନାହିଁ ସେମିତି ଆଉ କ'ଣ ଆଗୁଆ ପଇସା ପଠାଇ ଲାଭ କ'ଣ ହଁ ହଁ ଆପଣ ଫୋନରେ ପଠାଇ ଦିଅନ୍ତୁ ଫୋନରେ ପଠାଇ ଦେଲେ ମୁଁ ଜାଣିଦେଵି ଜାଣିଲେ ଆପଣଙ୍କୁ କହିଦେବି ସେଥିରେ କିଛି ଅସୁବିଧା ନାହିଁ ଆପଣ ବ୍ୟସ୍ତ ହୁଅନ୍ତୁନି ମୁଁ ଆପଣଙ୍କୁ ପୁରା ଏକ ନମ୍ବର ପରିବା ଦେବି ସେଥିରେ ଆପଣ କିଛି ବ୍ୟସ୍ତ ହେବାର ନାହିଁ ଆଉ ଗୋଟେ କଥା ଆଉ ଯେଉଁ ଆପଣ ଏତେ ପରିମାଣରେ ନେବେନା ସେଥିପାଇଁ ଗୋଟେ ଗାଡ଼ିଟେ କି ଟ୍ରଲିଟେ ଲାଗିବ ନା ସେଇଟା ତା ଭଡ଼ାଟା ଟିକିଏ ଅଲଗା ଲାଗିବ ସେଇଟା ଆପଣ ଦେଇ ଦେଲେ ଭଲ ହୁଅନ୍ତା ଆଉ ଠିକ୍ଅଛି ଠିକ୍ଅଛି ଆପଣ ପରିବା ଉପରେ ଆମର ସନ୍ଦେହ କରିବାର ନାହିଁ ଯଦି ବି ସନ୍ଦେହ ଲାଗୁଛି ଆମ ଦୋକାନକୁ ଆସି ଦେଖି ଦେବେ ମୁଁ ପୁରା ଏକ ନମ୍ବର ପରିବା ଆପଣଙ୍କୁ ଦେବି ସେଥିରେ ବ୍ୟସ୍ତ ହେବାର ନାହିଁ ଠିକ୍ଅଛି ଠିକ୍ଅଛି ହେଉ ରହିଲି